କିଏ କହୁଛ ନମସ୍କାର କିଏ କହୁଛ ହଁ ହଁ ମୁଁ ଜାଣିପାରିଲି କହ କଣ କହିବାର ଅଛି ହଁ ଟେଷ୍ଟ ପରୀକ୍ଷା ହେବାର ଅଛି ମୁଁ ଏବେ ଫାଙ୍କା ଅଛି ତୋର କଣ ପଚାରିବାର ଅଛି ମୋତେ ପଚାର ପାଠ ବିଷୟରେ ତୁ କାମ କର ସେ ଜିନିଷ ଗୁଡ଼ିକୁ ମନ ଦେଇ ଅଧିକ ସମୟ ପଢ଼ିବାର ବିଭାଗ ପରୀକ୍ଷା ବେଳକୁ ଠିକ ହୋଇଯିବ ଯଦି ସମୟ ହେବ ପାଖକୁ ପଳାଇ ଆସିବୁ ମୁଁ ଭଲରେ ପଢ଼ାଇ ଦେବି ତୁ ବୁଝି ପାରିବୁ ହଁ ହଁ ତୁ ପ୍ରତି ରବିବାର ଦିନ ସକାଳ ନଅଟା ବେଳକୁ ପଳାଇ ଆସିବୁ ମୁଁ ସବୁ ସମୟରେ ସମୟରେ ପଢ଼ାଇ ଦେ ଦେବି ହେଲା

ହଁ ଛୁଟି ତ ଥିବ ମୁଁ ତୁ ଆସିବୁ ଆଉ ଆଉ କଣ କହୁଛୁ ହେଉ ହେଉ ଠିକ୍ ଅଛି

ନମସ୍କାର